କୋରାପୁଟ ଜିଲ୍ଲାରେ ସମସ୍ତ ମୁଖ୍ୟ ମୁଖ୍ୟ ପର୍ବପର୍ବାଣୀମାନେ ପାଳନ ପାଳନ ଓ ସାଂସ୍କୃତିକ ପାଳନ କରିଥାନ୍ତି ସେହି କୋରାପୁଟରେ ଜିଲ୍ଲାରେ ସମସ୍ତ ସ୍ଥାନୀୟ ଲୋକ ଆଦିବାସୀ କିମ୍ବା କନ୍ଧ ପରଜା ପରଜା ଇତ୍ୟାଦି ସମସ୍ତ ଜାତିର ଲୋକମାନେ ରହିଥାନ୍ତି ରହିଥାନ୍ତି କୋରାପୁଟ କୋରାପୁଟ ଜିଲ୍ଲାରେ ଦୀପାବଳି ଦୀପାବଳିରେ ବାଣ ବୁଣା ହାତୀ ସମସ୍ତ ଇତ୍ୟାଦି ଫୁଟେଇଥାନ୍ତୁ କିମ୍ବା ହୋଲିରେ ହୋଲିରେ ସମସ୍ତ ପ୍ରକାର କାରଣ ହୋଲି ଲଗାଲୁଗି କରି ସାଙ୍ଗସାଥି ସାଙ୍ଗେ ବୁଲିବା ପାଇଁ ଇତ୍ୟାଦି ସମୟ ହେଇଥାନ୍ତି କିମ୍ବା ଉଡ଼ଜାହାଜ ପତଙ୍ଗରେ ଗୋଡ଼ି ଇତ୍ୟାଦିଙ୍କୁ ଉଡ଼େଇଥାନ୍ତୁ କିମ୍ବା ଆମର ମୁତେଲମା ଯାତ୍ରା ଯାତ୍ରା ଯାତ୍ରା ସମୟରେ ଏବେ ହଉଛିି ମୁତେଲମା ଯାତ୍ରା ଅଣତିରିଶି ଆଡ଼କୁ ଆସୁଛି କିମ୍ବା ନୂଆଖାଇ ସମୟରେ ନୂଆ ନୂଆ ଖାଦ୍ୟ ଇତ୍ୟାଦି ଇତ୍ୟାଦି ଖାଇ ଆମେ ସମସ୍ତେ ଭଲ ଭାବରେ ରହିଥାନ୍ତୁ ଦଶହରାରେ ଦଶହରାରେ ସମସ୍ତେ ସମସ୍ତେ ନୂଆ ନୂଆ ଡ୍ରେସ୍ ପିନ୍ଧିକି ପିନ୍ଧି ପିନ୍ଧି ଦଶହରାକୁ ଦେଖିବାକୁ ଯାଇଥାନ୍ତୁ